ଦଶରୁ ଦଶ ଲକ୍ଷ ମଧ୍ୟରେ ଥିବା ପାଞ୍ଚୋଟି ସଂଖ୍ୟା ଏକ ଲକ୍ଷ ଦୁଇ ହଜାର ତିନି ଶହ ଅଶି ତିନି ଲକ୍ଷ ଦଶ ହଜାର ତିନି ଶହ ତିରିଶି ଚାରି ଲକ୍ଷ ପାଞ୍ଚ ହଜାର ସାତ ଶହ ତେପନ ନଅ ଲକ୍ଷ ତିନି ହଜାର ସାତ ଶହ ଚୌତିରିଶ ପାଞ୍ଚ ଲକ୍ଷ ତିନି ହଜାର ତିନି ଶହ ପନ୍ଦର